ହଁ ମୁଁ ସାଙ୍ଗମାନଙ୍କ ସାଙ୍ଗରେ ଭ୍ରମଣ କରିବାକୁ ବାହାରେ ବାଇକ୍ରେ ଯିବା ପାଇଁ ବି ଆମେ ବାହାରିବା ପାଇଁ ପୂର୍ବଦିନ ରାତିରୁ ଆମେ ପ୍ରସ୍ତୁତ ହେଉ ଆଉ ତା'ର ସରଞ୍ଜାମ ସବୁ ପାଣି ଠାରୁ ଆରମ୍ଭ କରି ହାଣ୍ଡି ଡେକଚି ପର୍ଯ୍ୟନ୍ତ ଆମେ ସଜାଡ଼ି ରଖିଥାଉ ବାଇକ୍ରେ ମଧ୍ୟ ପେଟ୍ରୋଲ୍ ଭରି ରଖିଥାଉ ହେଲମେଟ୍ ମଧ୍ୟ ସଜାଡ଼ି ରଖିଥାଉ ତା ପରଦିନ ସକାଳୁ ସକାଳୁ ପହଞ୍ଚି ଯେଉଁ ଟାଇମ୍ରେ ଯେଉଁ ସ୍ଥାନରେ ପହଞ୍ଚିବା କଥା ସେଇଠି ଆମେ ପହଞ୍ଚି ଯାଉ ଆଉ ବହୁତ ମଜାମସ୍ତି ବି କରୁ ବୁଲାବୁଲି ସାରି ଦର୍ଶନୀୟ ସ୍ଥାନ ଦେଖି ତା'ର ସନ୍ଧ୍ୟା ଟାଇମ୍ ଭିତରେ ଆମେ ଘରକୁ ଫେରିଆସୁ